ଆମର ଏହି ସମୟରେ ପୁରୁଷ ଓ ମହିଳାମାନଙ୍କର କିଛି ପାତର ଅନ୍ତର ନାହିଁ ଆଉ ପ୍ରାୟ ଟାଇମ୍ ମୁଁ ଦେଖିଛି ଯେ ପୁରୁଷମାନେ ଖେଳିଲା ବେଳେ ସେମାନେ ସେମାନଙ୍କ ଭିତରେ ଏକତା ରଖିକିରି ଖେଳନ୍ତି ଯେହେତୁ ଖେଳକୁ ସେମାନେ ପ୍ରାୟ ସମୟ ରେ ଜତାଇବାର ଜିତି ଥାଉଛନ୍ତି ଆଉ ଜତିିବାର ଚାନ୍ସ ବି ଥାଉଛି ସେମାନଙ୍କ ଉପରେ ଯେହେତୁ ମହିଳାମାନେ ତାଙ୍କେ ତାଙ୍କର ନିଜର ନିଜ ନିଜ ଭିତରେ ଏକତା ନ ରଖି ଖେଳି ଥାଉଛନ୍ତି ସେଥିପାଇଁ ସେମାନେ ପ୍ରାୟ ଟାଇମ୍ ହାରର ସାମକ୍ଷ୍ୟ ହେଇଥାଉଛନ୍ତି ସେମାନେ ନିଜ ନିଜ ଭିତରେ ଯେବେ ଏକତାର ଏକତା ରଖିବେ ତା ପର ଠାରୁ ସେମାନେ ବି ଜିତିବାର ଅଧିକାଂଶ ସମୟରେ ଜିତିବାର ଚାନ୍ସ ଥାଉଛି ତ ସେମାନେ ସେମାନଙ୍କ ଭିତରେ ଏକତା ରଖିବା ଆବଶ୍ୟକ